ପ୍ରେରଣା ପାଇଁ ବିଭିନ୍ନ ପ୍ରକାରର ଅନଲାଇନ ସାଇଟ୍ ମଧ୍ୟ ରହିଛି ଯେମିତି ଆମର ୟୁଟ୍ୟୁବ ରହିଛି ଫେସବୁକ ରହିଛି ମୁଁ ତ ଇନ୍ଷ୍ଟାଗ୍ରାମ ଚଳାଏ ନାହିଁ କିନ୍ତୁ ମୁଁ ଯେଉଁ ଜିନିଷଟା ମାନେ ଗୀତଟା ହେଉ ଆମର ଚିତ୍ରଟା ହେଉ ୟୁଟ୍ୟୁବ ମାଧ୍ୟମରେ ଛାଡ଼ିଲେ ମୋତେ ସମସ୍ତେ ଲାଇକ୍ ଆଉ ସବସ୍କ୍ରାଇବ୍ ମଧ୍ୟ କରିଥାନ୍ତି ଆଉ ସେମାନେ କମେଣ୍ଟ ମଧ୍ୟ କରନ୍ତି ବହୁତ ଭଲ ଚିତ୍ର ଅଙ୍କନ କରିଛ ଆଉ ନୃତ୍ୟଟି ଯଦି ମୁଁ ଛାଡ଼େ ବହୁତ ଭଲ ହୋଇଛି ବୋଲି କୁହନ୍ତି ତେଣୁ ମୋର ଚିତ୍ର ଆଙ୍କିବା ଆଉ ଏ ଯେଉଁ ଅନଲାଇନ ମାଧ୍ୟମରେ ପଠାଇବା ଇଏ ବହୁତ ଡିଜିଟାଲ ଯୁଗରେ ଏଟା ବହୁତ ସୁବିଧା ହୋଇଛି ଯାହା ପାଇଁ ଆମେ ଲୋକ ଆମକୁ ଜାଣିପାରୁଛନ୍ତି ଆମର ପ୍ରତିଭାଟାକୁ ଆମେ ଅନ୍ୟମାନଙ୍କ ପାଖରେ ପହଞ୍ଚାଇ ପାରୁଛୁ ଯେଉଁଥିରେ କି ଆମେ ଦୁଇ ପଇସା ମୁଁ ରୋଜଗାର କରିବାର ସକ୍ଷମ ମଧ୍ୟ ହୋଇପାରୁଛି ଏବଂ ତାକୁ ଦେଖିକି ବହୁତ ପିଲା ଶିଖୁଛନ୍ତି ମୋତେ ମଧ୍ୟ ପଚାରୁଛନ୍ତି ଏଟା କେମିତି ହେଲା କ'ଣ କେମିତି କରୁଛନ୍ତି ତାକୁ ମଧ୍ୟ ମୁଁ ଜାଣିପାରୁଛି